ନମସ୍କାର ନମସ୍କାର ଭାଇ କେନ୍ତା କେଣା କେଣା ଯାଇଥିଲ ହଁ ଭଲ ଭଲ ଅଛେ କେଣା ଆଡ଼େ ଯାଇଥିଲ ଏଟା ହଁ ଆଉ ଭଲ ଆସିଲ ହୋ ସବୁଦିନ ପରି ଦେଖା ଚାହା ହେଲା ବହୁତ ଦିନ ପରେ ଆଇଲ ଭାଇ ହୋଉ ବସ ବସ ଆଗ ବସ ତ ଟିକେ କଥା ନେଇ କହିମିକେ ନେଇ କହିମା କେ କଥାବର୍ତ୍ତା ନା ଖୁବ ଦିନ ପରେ ଖୁବ ଦିନ ପରେ ଦେଖା ଚାହାଁ ହେଲା ଏଇଟା ଗାଁ ବୋଲେ ତୋରେ ଭାଇ କା କରବୁ ସେ ସରପଞ୍ଚ ମାନଙ୍କେ ତ କହି କହି ତ ଅଥା ହେଇଗଲୁଣୁ ନେ ହେତେ ତ ଏଟା ଗୁଟେ କରବା ଅଛି ସବୁ ଦରଖାସ୍ତ ସହ ସବୁ ଲେଖିକରି ସବୁ ଦିଆଯାଇଛି ଏମ୍ ଏଲ୍ ଏ ଏମ୍ ପି ମାନକେ ସବୁ ଦିଆ ହେଇଛେ ଆଉ ସେମାନଙ୍କେ ଦରଖାସ୍ତ ଦିଆ ହେଇଛି ସବୁ କରମୁ ବୋଲିକିରି କାମ୍ କରୁଛ ଏ ଡ୍ରେନ୍ ଆମର ଯେନ୍ ଡ୍ରେନ୍ରେ ଯେନ୍ ଜୋବୋରା ପଡ଼ିଛେ ଏଟା ଟିକେ ଲେଖିକରି ଦିଆ ହେଇଛେ ତାପରେ ନଳକୂଅରେ ବି ଜୋବୋରା ମାନେ ରହି ଯାଉଛେ ରାସ୍ତାରେ ବି ରାସ୍ତା ଠିକ ନାଇଁ ନା ଆମର ବନ୍ଧର ପାଣି ବି ଖରାପ ହେଇ ଗଲାନ ସବୁ ଲେଖିକରି ଦିଆ ଯାଇଛେ ତ ସେଟା ତ ଆମର ଆଜ୍ଞା ଆମର ଏ ଏମ୍ ଏଲ୍ ଏ ଆଜ୍ଞା ଯେନ୍ ଭୂପିନ୍ଦର ସିଙ୍ଗ କେ ମନ୍ଦିରର ରାସ୍ତା ତ କୁହା ହେଇଛେ ହେଟା ଜଲ୍ଦି ହେଇଯିବା ବୋଲୁଛନ୍ ଯେ ଜଲ୍ଦି ସେଟା ବି ପଇସାପତର କେତେ ଲକ୍ଷ ଗୁଟେ ଆସବା ଅଛେ ହେଟା ବି ମୁଇଁ ସବୁ ଲେଖିକରି ସବୁ ମୁଇଁ ଦେଇଛେ ଭାଇ ମୁଇଁ ଖୁବ ଟେନସନ୍ ରହୁ ରହୁଛେ ନାଇଁ କୁହ ନା ଏତେ ଦିନ ନାଇଁ ହେଲାଟା କଥା ମାନ କହୁଛନ୍ ଏନ୍ତା ସେନ୍ତା ଦେଖନ୍ ଆଜ୍ଞା ଜଲ୍ଦି କରନ ତା' ସହିତ ଦେଖବା ଭାଇ ସବୁ ଦେଇଛେ ଦିଆ ହେଇଛେ ସବୁ କରା ହବ ଆଜି ତ ଆଜି ତ ପିଲାମାନେ ଆଜି ଲଗେଇଛି ଆଜି ଟ୍ରାକ୍ଟର୍ ଆଜି ମିଲୁଛେ ଯେ ଧାନଫାନ ମାନେ ସବୁ ତ ମଣ୍ଡି ଲାଗିଛି ଟ୍ରାକ୍ଟର୍ ଆଜି ମିଲୁଛେ ଗାଡ଼ିମଟର ମିଲଲେ ତ ମୁଇଁ ହେଲେ କା କରମି ନାଇଁ ନାଇଁ କରମି ସବୁ କରିଦେମି ସବୁକିଛି ଚିନ୍ତା ନାଇଁ କର ଆରୁ ସବୁ ରୋଡ଼ ରାସ୍ତାନୁ କରି ସବୁ ମୁଇଁ ଠିକ କରମି ତମେ ଏନ୍ତା ସବୁ ଟେନସନ୍ ଦେବ ହେଲେ ମୁଇଁ ଆଉ କେନ୍ ଆଡ଼େ ପାର୍ମି ଏକା ଯେ ଗାଡ଼ିମଟର ମାନେ ବି ସବୁ ମଣ୍ଡି ଲାଗିଛି କିନି ହଁ ଜାନୁଛି ଜାନୁଛି ଜାନୁଛେ ମୁଇଁ ସବୁ ଜାନୁଛେ ଫୋନ୍ଫାନ୍ ମାନେ ବି କରୁଛନ୍ ହେଲେ ବି ମୁଇଁ ତ ସବୁବେଳେ ବିଜି ନେ ରହୁଛେ ଆର କେତେବେଳେ ଖାଇ ପାରୁଛେ ମୁଇଁ ହେଲେ ତୁମେ ଟେନସନ୍ ନେବାର ଦରକାର ନାହିଁ ଆମେ ତୁମେ କାମ୍ ଦାମ୍ ସବୁ ହେବା ହଁ ଦେଖ ଭାଇ ଆଉ ଏବେ ଇଲେକ୍ସନ୍ ଗୁଡ଼ିକ ବାକି ଅଛି ଜାଣିଲ କିନି ଆରୁ ହେଟା ତ କହୁଛି ଲୋକ ହେଟା ତ କହୁଛେ ମୁଇଁ ହେଟା ତ ଆରେ ବାବୁ ଆର କାଲି ପରଦିନ ବ୍ଲିଚିଙ୍ଗ ପାଉଡ଼ର୍ ପକା ହେଇଛି ଆନିକରି ଆମେ ବ୍ଲିଚିଙ୍ଗ ପାଉଡ଼ର୍ କିଣିକି ଆଣିକରି ବ୍ଲିଚିଙ୍ଗ ପାଉଡ଼ର୍ ପକାଛୁ ଆମର ଡ୍ରେନ୍ରେ ପକା ହେଇଛେ ନଳକୂଅରେ ପକା ହେଇଛେ ଆମ କୂଅମାନଙ୍କେ ପକା ହେଇଛେ ଘରମାନଙ୍କେ ବି ସବୁ ଦିଆ ହେଇଛେ ଜାଣିଲ କିନି ବନ୍ଧ ଘାଟି ତ ଉପରକୁ ଆଇଛି ଯେ କା କରମା ହେଟା ତ ଏ ବର୍ଷ ତ ମାଟି ମୁଟା ସବୁ ପକା ବୁହା ହେବା ଅଛି ଆଉ ଦେଖମା ଆର ତୁମେ ଅଧର୍ଯ୍ୟ ହେବା ଦରକାର ନାହିଁ ଆର ପାଣିପୁଣା ଟିକେ ପିଅ ହଁ ଚାହା ଚିନି ଏ ବାବୁ ଚାହା ଚିନି ଟିକେ ଆନ ତ ବାବୁରେ ଚାଷୀ ଆଉ କାଁ ବୋଲୁଛ ଆରେ ଭାଇ ମନ କାଇଁ ଛୋଟ ମନ୍କେ ଆଇଛ ବୋଲି ତୁମେ ହଏ ଯେ ବଡ଼ ଦିନେ ଆଇଛ ତୁମେ ତ ଆଇଛ ବୋଲେ ପାଞ୍ଚ ଦଶ ମିନିଟ୍ରେ ଆମର ବସ ତୁମେ କଥାବର୍ତ୍ତା ଭଲ ମଧ୍ୟ ସବୁ ହେମା ହଁ ହଡ଼ବଡ଼ ନାଇଁ ହୁଅ ମୁଁ ସବୁ ଶୁନୁଛେ ତୁମେ ତ ବହୁତ ଦିନ ପରେ ତୁମ ଦେଖିଲି ବୋଲି ମୁଇଁ ତୁମକୁ କହୁଛେ ଏଇଟା ଖୁବ ଦିନ ପରେ ଆସିଲ କିନି ସବୁବେଲେ ବ୍ୟସ୍ତରେ ଅଛେ ଭାଇ ତୁମେ ତୁମେ ଭାବୁଥିବ ଯେ ଏଟା ମୁଇଁ ଘରେ ଏଟା ଏଟା କହୁଛେ ଶୋଉଛେ ବୁଲଛେ ଦେଖ ତମେ କେନ୍ତା ଦେଖ ତୁମେ ସିନା ତୁମେ ଦେଖ ତୁମେ ଦେଖୁଛି ତୁମେ ଠିକ୍ଠାକ୍ ହେଇକରି ତୁମେ ଅଛ ଦେଖ ହଁ ହଁ ହଁ କୁହା ହେଇଛେ କୁହା ହେଇଛେ ସବୁ ସେ କଲେକ୍ଟର୍ ଫଲେକ୍ଟର୍କୁ ସବୁ ଦିଆ ହେଇଛେ ଆମ୍ବୁଲାନ୍ସ ବି ଆମ୍ବୁଲାନ୍ସ ଫାମ୍ବୁଲାନ୍ସ ବି ଦୁଇ ଚାରିଟା ଆଜ୍ଞା ଆମର ଡିଷ୍ଟ୍ରିକ୍ଟ ଏପୁଟର ବୋଲିକିରି କୁହା ହେଇଛେ ସବୁ କରା ହେଇଛେ ହଁ ଲାଇଟ୍ ମାନ ବି ଲାଗିଲାନି ଅଧାରୁ ବି ଆର ଲାଗବା ଅଛେ ଆର ଦେଖୁନ ତୁ କା କରମା ଆରୁ ସରକାରକୁ ତ ଲେଖିକରି ଦିଆ ହେଉଛେ ସେଇ ତ ଶୁନ୍ବା ଅଛେ ହଁ ହଁ ହଁ ଭତ୍ତା ମାନେ ମିଲବା ମିଲବା ମିଲବା ସବୁ ମିଲବା ସବୁ ମିଲବ ଏଇ ଚାଉଲ ଫାଉଲ ବି ଏଇ ଭିତରେ ଆସବା ଚାଉଲ ହଁ ହଁ ହଁ ହଁ ଚାଉଲ ଫାଉଲ ବି ଏଇ ଭିତରେ ଆଇବା ଚାଉଲ ମାନେ ଦେବା ହଁ ହଁ ଯେ ଠିକ ଅଛି ତୁମ ଲିଷ୍ଟ ଦେବ ନାଁ ଗାଁ ଟିକେ ଲେଖିକରି ଦେଇ ଦେବ ମୋତେ ଟିକେ ଲିଷ୍ଟ ଟିକେ ଲେଖିକରି କାହାର କାହାର କାହାର କାହାର ଘରେ ବୁଢ଼ା ବୁଢ଼ୀ ମଣିଷ ଅଛନ୍ତି ଲେଖିକରି ଗୁଟେ ଦିଅ ମୁଇଁ ଯାଇକରି ଅଫିସ୍ରେ ଦି ଦେମି ହଁ ହଁ ଠିକ ଅଛି ଚିନ୍ତା ନାଇଁ ଚିନ୍ତା ନାଇଁ କର ମୁଇଁ ଆରମ୍ସେ ସବୁ କର୍ମି ହଁ ହଁ ହଁ ଜାନୁଛେ ଜାନୁଛେ ଜାନୁଛେ ଜାନୁଛେ ଜାନୁଛେ ଜାନୁଛେ ହାତୀଫାତି ହେଲେ ବି ଖାଇଛେ କାହା କେତେ କଥା ହେଇଛେ ମୁଇଁ ସବୁ ଜାନୁଛେରେ ଭାଇରେ ହଁ ଏ ହଁ ଏ ହଁ ଏ ହଏ ହଏ ଭାଇ ମୁଇଁ ସବୁ କଥା ମୁଇଁ ସବୁ ବୁଝୁଛେ ମୁଇଁ କରମି କରମି ତୁମେ ଅଧର୍ଯ୍ୟ ନାଇଁ ହୁଅ ମୁଁ ଗୁଟେ କାମ୍ ତୁମେ ଗୁଟେ ଗୁଟେ ଜିନିଷ ଗୁଟେ ଆରେ ଭାଇ ମୁଁ ଗୁଟେ ପଦର ମଗ ତୁମେ ଦିଅଛେ ବୋଲେ ମୁଇଁ ମୁଇଁ ମୋର ପଦ ନିଇଛେ ତୁମମାନଙ୍କ ମୋତେ ପଦ କହିଛ ବୋଲେ ମୁଇଁ ବଡ଼ ହେଇଛେ ଆର ତୁମର କାମ୍ ମୁଇଁ ନେଇ କର୍ମି କେଁ ତୁମର କାମ୍ ସବୁ କର୍ମି ତୁମେ ଚିନ୍ତା ନାଇଁ କର ଏ ଥାବୋ ଖାଇଖୁଆ ସାରିକି ଏତିକି ଟାଇମ୍ ହେଲା ନ ବ ଆରୁ ଇଟା ଯିବୁ ଖାଇ ଖୁଆ କର୍ବା ଲାଗି ଯିବୁ

କାମ୍ ହେବାର କାମ୍ ହେବାରେ କାମ୍ ଆରମ୍ସେ କାମ୍ ହେବା ସବୁ ସବୁ ହେବା ଚିନ୍ତା ନାଇଁ କର ଆରେ ବାବୁ ମୁଇଁ ବି ଲାଗିଛେ ସବୁ ଥରେ କଲେକ୍ଟର୍ ଏମ ଏଲ ଏ ଫେମେଲେ ମନ୍ତ୍ରୀ ଫନ୍ତ୍ରୀ କି ସବୁ ଲାଗିଛେ ମୁଇଁ ମୁଇଁ ଏବେ ଏଇ ଭିତରେ ମୁଇଁ ଆର୍ ସବୁ ହେବାରେ ରୁହ ମୁଇଁ କାଲ୍କେ ପରଦିନ ଭୁବେନେଶ୍ୱର ଆର ଜିମି ହଁ ମୁଇଁ ସେନେ କାଣା ହେବା କାଣା ନାଇଁ ବୁଝିକିରି ଆସ୍ମି ଆର୍କା କରବି ତୁଇଁ ମୁଇଁ ମୁଇଁ ନେଇ ନେଇ ଦୁଇ ଦିନରେ ପରେ ଆଉ ଟିକେ ଛାଡ଼ିକରି ଆଇବୁ ମୁଇଁ ଭୁବେନେଶ୍ୱର ଟିକେ ଯିବି ବୋଲୁଛେ ମନେ କରି ଯାଇକରି ଆସିଲା ପରେ ହଏ ହଏ ନାଇଁ ନାଇଁ ନାଇଁ ନାଇଁ ମୁଇଁ କାଁ କେ ବାବୁ ଆଜି ତମକେ କହିଦେମି ଆଜି ନାଇଁ ମୁଇଁ ଦୁଇ ଦିନ ପରେ ତୁମେ ଆଇବ ବୋଲେ ଭୁବେନେଶ୍ୱର ଜିମି ଭୁବେନେଶ୍ୱର ଆସିଲା ପରେ ତୁମେ ଆସିକରି ଏଇନେ କଥାବର୍ତ୍ତା ହେମା ଏ ଆଇବୁ ନେ ହଁ ହଁ ଠିକ ଅଛି